ଖରାମାସେ ଗଛ୍ର ପତର୍ମାନେ ସବୁ ଝଡ଼ି ଯାଇସି ତାର୍ ପରେ ସେନେ ବର୍ଷା ଋତୁ ବର୍ଷା ଋତୁ ଆସ୍ଲେ ସେନେ ପତର୍ମାନେ ପୁରା ଭଲ୍କିନା ଆଇସି ଗଛେଁ ଆରୂ ତାର୍ପରେ ଶୀତ୍ ମାନେ କିଡ଼ା ମାନେ ଲାଗ୍ସି ସେ ଗଛ୍ ଗଛ୍ମାନେ କିଡ଼ାମାନେ ଲାଗ୍ଲେ ସେନେ ଔଷଧ୍ମାନେ ଝିଣ୍ଟା ଯାଇସି ତାର୍ପରେ ଫେର୍ ଭଲ୍ ହେସି ସେ ଗଛ୍ମାନେ ତାର୍ ପରେ ଶୀତ୍ ମାସେ ଗଛ୍ ତ ପୁରା କେନ୍ତା ହେଇଯାଇସି ଆମେ ସେ ଗଛ୍ମାନକେ ପାଏନ୍ ମାନେ ଦେଶୁଁ ଆର୍ ଗଛ୍ମାନେ ଫେର୍ ପାଏନ୍ ମାନେ ଦେଲାପରେ ଗଛ୍ମାନେ ଫେର ଫଲ୍ ଦେଶୀ ଫେର ହେନ୍ ଫଲ୍ମୂଲ୍ମାନେ ତାର୍ ପରେ ଆଙ୍କରି ଯାଇସି ସେ ଗଛ୍ମାନ୍କେ ଗଛ୍ମାନ୍କେ ଯତ୍ନାଲେ ବହୁତ୍ କିଛି ଲାଭ ଲାଭ ଲାଭ ହେସୀ ଆରୁ ଲାଇଭ୍ ଭି ମିଲ୍ସି ଆମେ କେତେ ଗଛ୍ମାନେ ରୁପିଛୁଁ ନଡ଼ିଆ ଗଛ୍ ଫୁଲ୍ ଗଛ୍ ଆର୍ ସେମୀ ଗଛ୍ ସବୁ